ହଁ ଠିକ ହଁ କୁହନ୍ତୁ କଣ କାଟିବା ପୁଅକୁ କେଉଁ କଟ୍ କାଟିବେ ଭି କଟ୍ କାଟିବେ ଭି କଟ୍କୁ ହଁ ଆସୁନାହାନ୍ତି କେତେବେଳେ ଆସିବେ ହଁ ଭି କଟ୍ କାଟିଲେ ଆମର ଶହେ ଅଶି ଟଙ୍କା ଅଛି ଆଉ ୟୁ ର ୟୁ ବି ଆମର ସବୁ ସମାନ ରେଟ୍ ସବୁ ସେମାନେ ୟୁ କଟ୍ ଆମର ଷ୍ଟେପ୍ କଟ୍ ଆଉ ବେବି କଟ୍ ବେବି କଟ୍ ଛୋଟ ପିଲାମାନଙ୍କର କାଟିଲେ ଟିକେ ନାକୁ କାମ ଆଉ ନବେ ଟଙ୍କା ରହୁଛି ଆଉ ନହେଲେ ଆଉ ସବୁ ଭିତରେ ନହେଲେ ଆଉ ସବୁ ଭିତରେ ଆମର ରହୁଛି ଅଧିକ ପଇସା ଟିକେ ଶହେ ଅଶି ବେଶି ପଇସା ନୁହେଁ ଆମର ଆମର ଆମ ଠାରୁ ଥରେ ଯିଏ ଚୁଟି କାଟିଛି ସେ ପୁଣି ଦ୍ୱିତୀୟ ଥର ଆସିବ ଆମ ସେଲୁନକୁ କଣ କହିଲେ ହଁ ଷ୍ଟ୍ରେଟନିଙ୍ଗ କରୁଛି ଆପଣ କରିବେ କି ଷ୍ଟ୍ରେଟନିଙ୍ଗ ପାଇଁ ତିନି ହଜାର ଟଙ୍କା ରହୁଛି ଆପଣ ଯଦି ପୁରା ବର୍ଷେ ଗ୍ୟାରେଣ୍ଟି ଦେଉଛୁ ଆମେ ଆଉ ଯଦି ଆପଣ ଆସିକି କରିବେ ତା ପାଇଁ କରିକି ଯାଇ ପାରିବେ କିଛି ଅସୁବିଧା ନାହିଁ ଫ୍ରି କଣ ଆମ ଦୋକାନରେ ତ ସବୁବେଳେ ଆଗରୁ ଲୋକ ବୁକିଂ ଥାନ୍ତି ଆପଣ ଯଦି ଏହିନା ବୁକିଂ କରିଦେବେ ଆଉ ମୁଁ ଯେଉଁ ଟାଇମ୍ ଦେବି ସେହି ଟାଇମ୍ରେ ଆସି କାଟିକି ଯାଇ ପାରିବେ ହେଉ ତା ହେଲେ ଆପଣ ଗୋଟିଏ କାମ କରନ୍ତୁ ତିନିଟା ବେଳକୁ ମୁଁ ଆପଣଙ୍କର ରଖି ଦେଉଛି ଦୁଇଟାରୁ ତିନିଟା ଭିତରେ ଯଦି ଆପଣ ଆସିଯିବେ ତା ହେଲେ ମୁଁ ଆପଣଙ୍କର ହେୟାର କଟ୍ଟା କରିପାରିବି ତା ସାଙ୍ଗରେ ଷ୍ଟ୍ରେଟନିଙ୍ଗ ବି କରିଦେବି ଆପଣ ସ୍ପା ଫା କରିବେ କି ସ୍ପା କରିବାକୁ ବାର ସହ ଟଙ୍କା ଆମର ରହୁଛି ଆପଣ ଯଦି ଚାହିଁବେ ତା ହେଲେ ସ୍ପା ମଧ୍ୟ କରି ପାରିବେ ସ୍ପା କଲେ ହଁ ଚୁଟି କମ ହେଲେ କିଛି ନାହିଁ ସ୍ପା ଫା ନକଲେ କଣ କି ଆଜିକାଲି ଚୁଟି କାମ ହେଉଛି କଣ ଚୁଟି ଟା ଛିଣ୍ଡି ଯାଉଛି ବୋଲି ଆଉ ଆପଣ ଯଦି ସ୍ପା ଫା ନ କରିବେ ସେଗୁଡ଼ା ଚୁଟି ଗୁଡ଼ାକ ଛିଣ୍ଡିଯିବ ସେଥିପାଇଁ ଆପଣ ଯଦି କରିବେ ଭଲ ହୁଅନ୍ତା କଲେ ତା ପାଇଁ ବି ଆମର ବେଶି ପଇସା ରଖିନି ସ୍ପା ପାଇଁ ଆମର ରହୁଛି ପ୍ରାୟ ସେହି ଆଠ ଶହ ଭିତରେ ରହୁଛି ଆପଣ ମୁଣ୍ଡ ଛଡ଼ାଇକି ନ ଆସିଲେ ବି ଆମେ ଯଦି ଆପଣ ମୁଣ୍ଡ ସଫା କରିକି ଆସିବେ ନହେଲେ ଆମେ ଏଠି ସଫା କରିଦେବୁ ହେଲା ଅଳ୍ପ ଚୁଟି ହେଲେ ଆପଣ ଟିକେ ଗୋଟିଏ ସ୍ପା କରିଦେବେ ଆଉ ଯଦି ଷ୍ଟ୍ରେଟନିଙ୍ଗ କହୁଛନ୍ତି ଷ୍ଟ୍ରେଟନିଙ୍ଗଟା କରିଦେଲେ ବି ଭଲ ହେବ ଚୁଟି ଫୁଟି ଟିକେ କାଟିଦେବେ ଚାରି ପଟୁ ସାଇଜ୍ କରିଦେବେ ଆଉ ପ୍ଲେନ୍ କଟ୍ କିଛି ନାହିଁ ଆମେ ସେ ସତୁରି ଟଙ୍କା ଭିତରେ ରଖୁଛୁ ପ୍ଲେନ୍ କାଟିବାକୁ ଆଉ ଆପଣ ଯଦି ଆପଣଙ୍କର ଯଦି ସେହି ପ୍ଲେନ୍ ଉପରେ ଯଦି କାଟିବେ ଭଲ କିଛି ନାହିଁ ଷ୍ଟ୍ରେଟନିଙ୍ଗ କରିକି ପ୍ଲେନ୍ ରଖିଲେ ଟିକେ ସୁନ୍ଦର ଲାଗିବ ହେଉ ଠିକ ଅଛି ଆଉ ଆମର ତ ଚୁଟି କଟା ଜାଣିଥିବେ ସବୁଠାରୁ ବହୁତ ଭଲ କଟା ହୁଏ ଏଠି ଆଉ ଦାମ ବି ଆମର ବେଶି ଆମେ ନେଉନା ଆଉ ଯିଏ ଆସନ୍ତି ବି ସେ ପୁଣି ଦ୍ୱିତୀୟ ଥର ଆସିବାକୁ ଚେଷ୍ଟା କରନ୍ତି ହେଉ ଠିକ ଅଛି ଆପଣ ଆସନ୍ତୁ ଆସିଲେ ମୁଁ ଦେଖିକି ଆପଣଙ୍କର ୟେ କାଟିଦେବି ଯାହା ୟେ କରିବା କଥା କରିବି ଆଉ ହେଲା ହଁ ହଁ କଲର୍ ହେଉଛି ଆମର ବରଗଣ୍ଡି କଲର୍ କରା ହେଉଛି ଲାଲ ଆପଣ ଯେଉଁ କଲର୍ ଚାହିଁବେ କଳା ଯାହା ଚାହିଁବେ ହେଉ ହେଉ ହଁ ହଁ ଠିକ ଅଛି ହେଉ ହଁ ହଁ